ହଁ ଆଜ୍ଞା କୁହନ୍ତୁ ହଁ ଠିକ୍ ଅଛି କୁହନ୍ତୁ ହଁ ମୁଁ ନବରଙ୍ଗପୁର ହସ୍ପିଟାଲ୍ରୁ କହୁଛି ଆଜ୍ଞା ଆଜ୍ଞା ଆଜ୍ଞା କେତେ ଦିନଠୁ ହେଲାଣି ସାର୍ ଚାରି ପାଞ୍ଚ ଦିନ ଖଣ୍ଡେ ହଁ ହଁ ହଁ ଠିକ୍ ଅଛି ଆଜ୍ଞା ଆପଣ ଆଗରୁ କେଉଁ ହସ୍ପିଟାଲ୍ରେ ଦେଖାଇଥିଲେ କି ଆଜ୍ଞା ଚେକ୍ଅପ୍ଟା କେଉଁଠି କଲେ ହଁ ହଁ ଠିକ୍ ଅଛି ଆଜ୍ଞା ଆପଣଙ୍କର ବୀମା କାର୍ଡ଼୍ ଅଛି କି ହଁ ଠିକ୍ ଅଛି ଆଜ୍ଞା ଆପଣ ବୀମା କାର୍ଡ଼୍ ସହିତ ଅପରେସନ୍ କରିପାରିବେ ଆଜ୍ଞା ପ୍ରତ୍ୟେକ ସୁବିଧା ଅଛି ଆଜ୍ଞା ଏଇଠି ଆଲଟ୍ରାସାଉଣ୍ଡ୍ କରିବା ପାଇଁ ମଧ୍ୟ ସୁବିଧା ଅଛି ତା'ପରେ ଆପଣଙ୍କୁ ପେସେଣ୍ଟ୍ ମାନଙ୍କୁ ଏଇଠି ଫ୍ରିରେ ସବୁ ଜିନିଷ ମାନେ ଔଷଧପତ୍ର ବି ଦିଆହେଉଛି ଆଜ୍ଞା ନା ଆଜ୍ଞା ନା ନା ଏଇଠି ଆଉ ତଳେ ଶୋଇବାକୁ ପଡ଼ିବନି ଆଜ୍ଞା ଆପଣ ଆମ୍ବୁଲାନ୍ସଟାକୁ କଲ୍ କରିଦିଅନ୍ତୁ ବାକି ଯଦି ଆପଣ ଅପରେସନ୍ ପାଇଁ ଏବେ ଆପ୍ଲାଏ କରିବେ କି ହଁ ଠିକ୍ ଅଛି ସାର୍ ଏବେ ଆପ୍ଲାଏ କରିଦେବି କି ମୁଁ ହଁ ଠିକ୍ ଅଛି ଆଜ୍ଞା ତୁମର ଆଧାର କାର୍ଡ଼୍ ଆଉ ଯେଉଁ ତୁମର ଭାଇର ଆଧାର କାର୍ଡ଼୍ ଆଉ ତୁମର ମୋବାଇଲ୍ ନମ୍ବର୍ରେ ଗୋଟେ ତିନିଟା ଓ ଟି ପି ଆସିବ ଆଜ୍ଞା ତିନିଟା ଓ ଟି ପି ଆସିବ ତ ମୋତେ ତୁମର ଆଧାର କାର୍ଡ଼୍ ନମ୍ବର୍ଟା ଫାଷ୍ଟ୍ କୁହନ୍ତୁ ଆଜ୍ଞା କୁହନ୍ତୁ ଆଉ ଥରେ ନାଇନ୍ ଏଇଟ୍ ସିକ୍ସ୍ ୱାନ୍ ଟୁ ଥ୍ରୀ ଏଇଟ୍ ଜିରୋ ଡବଲ୍ ଫାଇପ୍ ସିକ୍ସ୍ ଟୁ ଓକେ ଏଇଟା ତୁମ ଭାଇର ଆଧାର କାର୍ଡ଼୍ଟା ତ ତୁମ ଭାଇର ନାଁଟା କ'ଣ ସୁରେଶ ଦାସ ଆଜ୍ଞା ତା'ପରେ ଆପଣଙ୍କ ଆଧାର କାର୍ଡ଼୍ଟା ନମ୍ବର୍ କୁହନ୍ତୁ ଆଜ୍ଞା

ଫାଇପ୍ ଏଇଟ୍ ଟୁ ଜିରୋ ସିକ୍ସ୍ ୱାନ୍ ସିକ୍ସ୍ ଫାଇପ୍ ଥ୍ରୀ ୱାନ୍ ଫାଇପ୍ ଜିରୋ ହଉ ଠିକ୍ ଅଛି ଆଜ୍ଞା ମୋବାଇଲ୍ ନମ୍ବର୍ଟା ଟିକେ କୁହନ୍ତୁ ଏଇଟ୍ ଜିରୋ ୱାନ୍ ଏଇଟ୍ ନାଇନ୍ ୱାନ୍ ସେଭେନ୍ ଏଇଟ୍ ଟୁ ଜିରୋ ଠିକ୍ ଅଛି ଆଜ୍ଞା ଦେଖନ୍ତୁ ଆପଣଙ୍କ ନମ୍ବର୍ରେ ଗୋଟେ ଓ ଟି ପି ଆସିଥିବ କୁହନ୍ତୁ ଛଅଟା ନମ୍ବର୍ ଥିବ ସିକ୍ସ୍ ଜିରୋ ସିକ୍ସ୍ ଟୁ ନାଇନ୍ ୱାନ୍ ଠିକ୍ ଅଛି ଆଉ ଗୋଟେ ଆସିଥିବ ଆଜ୍ଞା ହଁ ସବୁ ଅଛି ଆଜ୍ଞା ସବୁ ଫ୍ରିରେ ହଁ ଆଉ ଗୋଟେ ଅସିଥିବ ଆଜ୍ଞା ଓ ଟି ପି ଦେଖନ୍ତୁ ଚାରି ଡିଜିଟ୍ ବାଲା କୁହନ୍ତୁ ଡବଲ୍ ଟୁ ଥ୍ରୀ ୱାନ୍ ଠିକ୍ ଅଛି ଆଜ୍ଞା ଆପଣଙ୍କର ଆଉ କିଛି ଅନ୍ୟ ନମ୍ବର୍ କଣ୍ଟାକ୍ଟ୍ ନମ୍ବର୍ ଅଛି କି ହଉ ଠିକ୍ ଅଛି ଆଉ ଗୋଟେ ଓ ଟି ପି ଆସିବ ଆଜ୍ଞା ହଁ ଠିକ୍ ଅଛି ଆପଣ କାଲିକି ଆସିକି ଦେଇପାରନ୍ତି ହଉ ଆଜ୍ଞା ଆପଣ ନବରଙ୍ଗପୁର ହସ୍ପିଟାଲ୍କୁ କଲ୍ କରିବାରୁ ଧନ୍ୟବାଦ ଆପଣଙ୍କ ଦିନ ଶୁଭରେ ଯାଉ